ହ୍ୟାଲୋ ଭାଇ ରେନବୋ ରେସ୍ତୋରାଁ ଲାଗିଲା କି ହଁ କାଲି ମୋ ଜନ୍ମଦିନ ଉତ୍ସବ ଅଛି ମୋର ଦରକାର ଭାତ ଡାଲି ଖିରି ମଟନ କୋବି ଚିଲି ସାଲାଡ଼ ଖଟା ଭଜା ଶହେ ପ୍ୟାକେଟ୍ ଦେଇପାରିବେ କି ଆଉ ଗୋଟିଏ ମିଲ୍ ର ଦାମ କେତେ ଟଙ୍କା ପଡ଼ିବ ଦୁଇଶହ ଟଙ୍କା ମ୍ୟାଡ଼ାମ ପଡ଼ିବ ଆଉ ଶହେ ପ୍ୟାକେଟ୍ ଯେହେତୁ ମୁଁ ନେବି କିଛି ରିହାତି କରନ୍ତୁ ଆଉ କେତେ ଟଙ୍କା ପଡ଼ିବ ଠିକ ସେ ଭାଇ ଟିକିଏ କୁହନ୍ତୁ ଆଉ ହେଉ ଠିକ ଅଛି ମ୍ୟାଡ଼ାମ ଦେଢ଼ଶହ ଟଙ୍କା ପଡ଼ିବ ଆଉ ବାରଟା ବେଳେ ମୋର ଦରକାର ଅଛି ଆଉ ଠିକ ବାରଟା ବେଳେ ଆପଣ ଦେଇପାରିବେ ତ ଆଉ ଯେହେତୁ ମୋର ଆସୁଛନ୍ତି ସାଙ୍ଗମାନେ ବାରଟା ବେଳେ ସେଥିପାଇଁ ମୋର ଠିକ ବାରଟା ବେଳେ ଏଇ ଯେଉଁ ଅର୍ଡ଼ର ଟା ଦରକାର ହଁ ଠିକ ଅଛି ସନ୍ଧ୍ୟାରେ ମୁଁ ଆପଣଙ୍କୁ କଲ୍ କରିକି କହିବି ଆଉ ହ୍ୟାଲୋ ଭାଇ ଗ୍ରୀନ ଟି ରେସ୍ତୋରାଁ ଲାଗିଲା କି କାଲି ମୋର ଜନ୍ମଦିନ ଉତ୍ସବ ଅଛି ମୋର ଦରକାର ଭାତ ଡାଲି ଖିରି ମଟନ କୋବି ଚିଲି ସାଲାଡ଼ ଖଟା ଭଜା ଶହେ ପ୍ୟାକେଟ୍ ଦେଇପାରିବେ କି ଆଉ ଗୋଟିଏ ମିଲ୍ ର ଦାମ କେତେ ଟଙ୍କା ପଡ଼ିବ ମ୍ୟାଡ଼ାମ ଶହେ ଅଶି ଟଙ୍କା ପଡ଼ିବ ଆଉ ଯେହେତୁ ମୁଁ ଶହେ ଏଇ ଯେଉଁ ଶହେଟା ପ୍ୟାକେଟ ଆଉ କିଛି ରିହାତି କରନ୍ତୁ ହଉ ମ୍ୟାଡ଼ାମ ଶହେ ଷାଠିଏ ଟଙ୍କା ପଡ଼ିବ ଆପଣ ଆସିକି ବୁଝିକି ନେବେ ଆଉ ଆଉ ହଉ ଠିକ ଅଛି ମୋର ବାରଟା ବେଳେ ଅର୍ଡ଼ର ଦରକାର ଅଛି ଆଉ ଆପଣ ଠିକ ବାରଟା ବେଳେ ଦେଇପାରିବେ କି ହେଉ ଠିକ ଅଛି ମୁଁ ଆପଣଙ୍କୁ ସନ୍ଧ୍ୟା ବେଳେ କଲ କରିକି କହିବି ଆଉ ହ୍ୟାଲୋ ଭାଇ ରୟାଲ ରେସ୍ତୋରାଁ ଲାଗିଲା କି ହଁ ମୋର କାଲି ଜନ୍ମଦିନ ଉତ୍ସବ ଅଛି ମୋର ଦରକାର ଭାତ ଡାଲି ଖିରି ମଟନ କୋବି ଚିଲି ସାଲାଡ଼ ଖଟା ଭଜା ଶହେ ପ୍ୟାକେଟ ଦେଇ ପାରିବେ କି ଆଉ ଗୋଟିଏ ମିଲ୍ ର ଦାମ କେତେ ଟଙ୍କା ପଡ଼ିବ ମ୍ୟାଡ଼ାମ ଦୁଇଶହ କୋଡ଼ିଏ ଟଙ୍କା ପଡ଼ିବ ଆଉ ଦୁଇଶହ କୋଡ଼ିଏ ଟଙ୍କା ପଡ଼ିବ ଆଉ ମୁଁ ଯେହେତୁ ଶହେ ପ୍ୟାକେଟ ନେବି ଆଉ କିଛି ଡିସ୍କାଉଣ୍ଟ ତ କରନ୍ତୁ ଆଉ ହେଉ ମ୍ୟାଡ଼ାମ ଦୁଇଶହ ଟଙ୍କା ପଡ଼ିବ ଆଉ ହେଉ ଠିକ ଅଛି ମୋର ବାରଟା ବେଳେ ଦରକାର ଅଛି ଆଉ ଠିକ ବାରଟା ବେଳେ ଦେଇପାରିବେ କି ଯଦି ବାରଟା ବେଳେ ଦେଇପାରିବେ ହେଉ ଠିକ ଅଛି ମୁଁ ସନ୍ଧ୍ୟାରେ ଆପଣଙ୍କୁ କଲ୍ କରିକି କହିବି ଆଉ ହ୍ୟାଲୋ ଭାଇ ହରପାଲ ରେସ୍ତୋରାଁ ଲାଗିଲା କି ହିଁ କାଲି ମୋର ଜନ୍ମଦିନ ଉତ୍ସବ ଅଛି ମୋର ଦରକାର ଭାତ ଡାଲି ଖିରୀ ମଟନ କୋବି ଚିଲି ସାଲାଡ଼ ଖଟା ଭଜା ଶହେ ପ୍ୟାକେଟ ଦରକାର ଅଛି ଗୋଟିଏ ମିଲ୍ ର ଦାମ କେତେ ଟଙ୍କା ପଡ଼ିବ ଦୁଇଶହ ପଚାଶ ଟଙ୍କା ପଡ଼ିବ ଆଉ ଭାଇ ମୁଁ ଶହେଟା ମିଲ୍ ନେବି ଆଉ ଦୁଇଶହ ପଚାଶ ଟଙ୍କା କଣ ଟିକିଏ ଡିସ୍କାଉଣ୍ଟ କରନ୍ତୁ ଆଉ ଦୁଇ ଶହ ତିରିଶ ଟଙ୍କା ମ୍ୟାଡ଼ାମ ପଡ଼ିବ ଆଉ ଦୁଇ ଶହ ତିରିଶ ଟଙ୍କା ପଡ଼ିବ ହେଉ ଠିକ ଅଛି ମୋର ବାରଟା ବେଳେ ଦରକାର ଅଛି ଆଉ ଠିକ ବାରଟା ବେଳେ ଦେଇପାରିବେ ତ ହଁ ମ୍ୟାଡ଼ାମ ବାରଟା ବେଳେ ଦେଇପାରିବି ହେଉ ଠିକ ଅଛି ସନ୍ଧ୍ୟାରେ ଆପଣଙ୍କୁ କହିବି ଆଉ ହାଲୋ ଭାଇ କାବେରୀ ରେସ୍ତୋରାଁ ଲାଗିଲା କି ହଁ କାଲି ମୋର ଜନ୍ମଦିନ ଉତ୍ସବ ଅଛି ମୋର ଦରକାର ଭାତ ଡାଲି ଖଟା କୋବି ଚିଲି ସାଲାଡ଼ ଭଜା ଆଉ ଡାଲି ଶହେ ପ୍ୟାକେଟ୍ ଦରକାର ଅଛି ଦେଇପାରିବେ କି ହେଉ ଭାଇ ଗୋଟିଏ ମିଲ୍ ର ଦାମ କେତେ ଟଙ୍କା ପଡ଼ିବ ମ୍ୟାଡ଼ାମ ଦୁଇ ଶହ କୋଡ଼ିଏ ଟଙ୍କା ପଡ଼ିବ ଆଉ ଦୁଇ ଶହ କୋଡ଼ିଏ ଟଙ୍କା ପଡ଼ିବ ହେଉ ମୁଁ ଶହେ ପ୍ୟାକେଟ ନେବି ଆଉ ଆପଣ କିଛି ରିହାତି କରନ୍ତୁ ହେଉ ମ୍ୟାଡ଼ାମ ଶହେ ଅଶି ଟଙ୍କା ପଡ଼ିବ ଆଉ ହଉ ବାରଟା ବେଳେ ଦେଇପାରିବେ କି ହଉ ମ୍ୟାଡ଼ାମ ଠିକ ବାରଟା ବେଳେ ଦେଇଦେବେ ଯେହେତୁ ମୋ ସାଙ୍ଗମାନେ ଆସୁଛନ୍ତି ଠିକ ବାରଟା ବେଳେ ତାଙ୍କର ଖାଇବା ବନ୍ଦୋବସ୍ତ କରାହୋଇଛି ବାରଟା ବେଳେ ଦେବେ ହେଉ ଠିକ ଅଛି ସନ୍ଧ୍ୟାରେ ଆପଣଙ୍କୁ ଫୋନ୍ କରିକି କହିବି ଆଉ ହ୍ୟାଲୋ ଭାଇ କ୍ରିଷ୍ଟା ରେସ୍ତୋରାଁ ଲାଗିଲା କି ହିଁ କାଲି ମୋର ଜନ୍ମଦିନ ଉତ୍ସବ ଅଛି ମୋର ଦରକାର ଭାତ ଡାଲି ଖିରୀ ମଟନ କୋବି ଚିଲି ସାଲାଡ଼ ଖଟା ଭଜା ଶହେ ପ୍ୟାକେଟ୍ ଦେଇପାରିବେ କି ଆଉ ଗୋଟିଏ ମିଲ୍ ର ଦାମ କେତେ ଟଙ୍କା ପଡ଼ିବ ମ୍ୟାଡ଼ାମ ତିନିଶହ ଟଙ୍କା ପଡ଼ିବ ତିନିଶହ ଟଙ୍କା ପଡ଼ିବ ହଉ ମୁଁ ଶହେ ପ୍ୟାକେଟ ନେବି ଆଉ ରିହାତି କରନ୍ତୁ କେତେ ଟଙ୍କା ପଡ଼ିବ ବୋଲି ଆଉ ମ୍ୟାଡ଼ାମ ଦୁଇ ଶହ ଷାଠିଏ ଟଙ୍କା ପଡ଼ିବ ଆଉ ହେଉ ଠିକ ଅଛି ମୋର କାଲି ବାରଟା ବେଳେ ଦରକାର ଅଛି ବାରଟା ବେଳେ ଦେଇପାରିବେ କି ହଁ ଠିକ ଅଛି ବାରଟା ବେଳେ ଦେବି ହେଉ ତାହେଲେ ମୁଁ ଠିକ ସନ୍ଧ୍ୟାରେ ଆପଣଙ୍କୁ ଫୋନ୍ କରିକି କହିବି ଆଉ ହ୍ୟାଲୋ ଭାଇ ତାରେଣି ତାରେଣି ରେସ୍ତୋରାଁ ଲାଗିଲା କି ହଁ ମ୍ୟାଡ଼ାମ କାଲି ମୋର ଜନ୍ମଦିନ ଉତ୍ସଵ ଅଛି ମୋର ଦରକାର ଭାତ ଡାଲି ଖିରି ମଟନ କୋବି ଚିଲି ସାଲାଡ଼ ଖଟା ଭଜା ଶହେ ପ୍ୟାକେଟ୍ ଦେଇପାରିବେ କି ଆଉ ଭାଇ ଗୋଟିଏ ମିଲ୍ ର ଦାମ କେତେ ଟଙ୍କା ପଡ଼ିବ ମ୍ୟାଡ଼ାମ ଶହେ ଷାଠିଏ ଟଙ୍କା ପଡ଼ିବ ଆଉ ହେଉ ଭାଇ ମୁଁ ଶହେଟା ପ୍ୟାକେଟ୍ ନେବି ଆଉ କିଛି ରିହାତି କରନ୍ତୁ ହେଉ ମ୍ୟାଡ଼ାମ ଶହେ ଚାଳିଶ ଟଙ୍କା ପଡ଼ିବ ଆଉ ହେଉ ହେଉ ଠିକ ଅଛି ଆପଣ କାଲି ବାରଟା ବେଳେ ବାରଟା ବେଳେ ଘରକୁ ଶହେଟା ପ୍ୟାକେଟ୍ ପଠେଇ ଦେବେ ଆଉ